ପର୍ଯ୍ୟଟନ ଲୋକମାନେ ଯିବା ଆସିବା କରି ଯେଉଁଠି ଯେଉଁ ରହନ୍ତି ବା ଯିବା ଆସିବା ପାଇଁ ଯେଉଁ ଖର୍ଚ୍ଚ ଯାହା ଦ୍ୱାରା ବହୁତ ହୋଟେଲ୍ ବା ଘରୋଇ ବା ସାର୍ବଜନିକ ପରିବହନ ସ୍ଥାନୀୟ ବହୁତ ଲାଭ ହୋଇଥାଏ କାରଣ ଯେତେବେଳେ ଲୋକ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବେ ସେଇଠି ତାଙ୍କର ପଇସା ଖର୍ଚ୍ଚ ହେବ ଏବଂ ଯିଏ ତାଙ୍କୁ ପରିବହନରେ ସାହାଯ୍ୟ କରିବେ ସେମାନେ ମଧ୍ୟ ପଇସା ନେବେ ସେଇଠି ତାଙ୍କର ଲାଭ ହୋଇଥାଏ ଆଉ ଯିଏ ହୋଟେଲ୍ରେ ତାଙ୍କୁ ରଖିବେ ତାଙ୍କୁ ଖାଇ ପିଇବାକୁ ଦେବେ ସେଇଠି ମଧ୍ୟ ତାଙ୍କୁ ପଇସା ଦେବାକୁ ପଡ଼ିଥାଏ ତେଣୁ ହୋଟେଲ୍ବାଲାଙ୍କର ମଧ୍ୟ ଏଇଠି ଲାଭ ହୋଇଥାଏ ସ୍ଥାନୀୟରେ ଆଖପାଖରେ ଥିବା ଦୋକାନ ବଜାରୁ ସେମାନେ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଜିନିଷପତ୍ର ମଧ୍ୟ କିଣିଥାନ୍ତି ଯାହା ଦ୍ୱାରା ସେଠାରେ ତାଙ୍କର ମଧ୍ୟ ଲାଭ ହୋଇଥାଏ ଯାହା ଦୋକାନ ବଜାର ଫୁଡ଼୍ ଷ୍ଟଲ୍ ଖାଇବା ପାଇଁ ମଧ୍ୟ ଲୋକମାନେ ବାହାରକୁ ଯାଇଥାନ୍ତି ବୁଲିବାକୁ ଭଲ ଖାଦ୍ୟ ଖାଇବା ପାଇଁ ସେଥି ମଧ୍ୟ ତାଙ୍କର ବହୁତ ଲାଭ ହୋଇଥାଏ ଯାହା ଦ୍ୱାରାକିି ପୁରା ପର୍ଯ୍ୟଟକରେ ବିଭିନ୍ନପ୍ରକାର ବ୍ୟବସାୟରେ ବହୁତ ପ୍ରକାର ଲାଭ ହୋଇଥାଏ